ବଗିଚାରେ ଗଛ ଲଗେଇବା ପାଇଁ ଆମେ ସାଧାରଣତଃ ପାଖରେ ଥିବା ନ ଚାରା ଉଦ୍ୟାନରୁ ଚାରା କେନ୍ଦ୍ରରୁ ଆମେ ଚାରା କିଣିକିରି ଆଣିଥାଉ ବିଭିନ୍ନ ପ୍ରକାର ଚାରା ସେଠି ମିଳିଥାଏ ଏବଂ ଆବଶ୍ୟକ ପଡ଼ିଲେ ପାଖ ଆଖରେ ସାଇ ପଡ଼ିଶାରେ ଥିବା କାହା ବାଡ଼ିରୁ ମଧ୍ୟ ଆମେ ଆମ୍ବ ହେଉ କଦଳୀ ହଉ କିମ୍ବା ଯେକୌଣସି ଚାରା ମଧ୍ୟ ମାଗିକିରି ଆଣିଥାଉ ଏବଂ ତାକୁ ବଗିଚାରେ ରୋପଣ କରିଥାଉ କିନ୍ତୁ ଆଉ କିଛି ଆବଶ୍ୟକତା ଅନୁସାରେ ମଧ୍ୟ ଆମେ କଲମୀ କରିଥାଉ ନିଜ ବାଡ଼ିରେ ବିଭିନ୍ନ ଚାରା ଆମେ ସୃଷ୍ଟି କରିଥାଉ କିନ୍ତୁ ଯେଉଁ ଚାରା ଆମେ ବିକ୍ରୟକେନ୍ଦ୍ରରୁ କିଣିଥାଉ ଚାରା କେନ୍ଦ୍ରରୁ କିଣିଥାଉ ସେଥିରେ କିଛି କୌଣସି ନିଶ୍ଚିତତା ନଥାଏ ହୁଏତ ଭଲ ଚାରା ଥିଲେ ଭଲ ଗଛଟିଏ ହୁଏ ଯଦି ଚାରା ଖରାପ ଥାଏ ତାହେଲେ ଗଛ ଖରାପ ହୋଇଥାଏ ତେଣୁ ସବୁବେଳେ ଆମେ ଚେଷ୍ଟାକରୁ ଯେ ନିଜେ ଚାରା ତିଆରି କରିବା ନିଜ ବାଇରେ ବୃକ୍ଷରୋପଣ କରିବା ଏବଂ ନିଜେ ଫସଲ ଉତ୍ପନ କରିବା ଏବଂ ଅନ୍ୟ କୌଣସି ଚାରା କେନ୍ଦ୍ର ଉପରେ ନିର୍ଭର କରିବା ନାହିଁ